ବଗିଚା କାମକୁ ଆମେ ସଉକ ଭାବରେ କାହିଁକି ଗ୍ରହଣ କଲୁ କାରଣ ଆମ ବଗିଚାରେ ଆମ ଜେଜେ ଓ ଜେଜେମା ତାକୁ ବହୁତ ନିଜର ପାରିଶ୍ରମିକ ଦେଇକି ତାକୁ ବହୁତ ମାନେ ଇଏ କରିଥାନ୍ତି ଫୁଲ ଫଳ ଗଛ ହେଉ କି ପରିବା ଗଛ ହେଉ କି ଯେକୌଣସି ଗଛ ହେଉ ସେମାନେ ବହୁତ ମାନେ ନିଜର ପରିଶ୍ରାମିକ ଦେଇକି ପାରିଶ୍ରମିକ ଦେଇକି ସେମାନେ ତାକୁ ଆଗ୍ରହର ସହିତ ତାକୁ ଉତ୍ପାଦନ କରିଥାନ୍ତି ତେଣୁ କରି ସେ ଜିନିଷକୁ ଆମେ ଦେଖିଲୁ ଛୋଟ ବେଳୁ ଦେଖିଲା ପରେ ଆମ ମତରେ ବି ବହୁତ ଆଗ୍ରହ ହେଲା ଯେ ଆମେ ବି କିଛି ଗଛ ଲଗାଇବୁ ଗଛ ଲଗାଇକି ଆମେ ବି ଆମ ପରିବେଶକୁ ମାନେ ପ୍ରତି ପୋଷଣ କରିବୁ କି ପରିବେଶକୁ ଆମେ ରକ୍ଷା କରିବୁ ଯେ ତେଣୁକରି ଆମେ ବି ବିଭିନ୍ନ ପ୍ରକାର ଗଛ ଲଗାଉ ପାଣି ଦେଉ ତାକୁ ବଢ଼ାଉ ଯେ ସେ ଗଛ ବି ବହୁତ ଭଲ ହୁଏ ସେ ତେଣୁକରି ଆମେ ସେ ଗଛକୁ ପ୍ରେରଣା ଆମର ଯେ ଗଛ ଆମ ପାଇଁ ପ୍ରେରଣା ପାଲଟି ଯାଇଥାଏ